ହଁ ହ୍ୟାଲୋ

ଆଜ୍ଞା ମ୍ୟାଡ଼ାମ

ମ୍ୟାଡ଼ାମ ଆମେ ଆସୁଛୁ ଯିବୁ ଆମେ ଟିଫିନ ନେଇକି ଯିବୁ ନା ଆପଣ ଘରେ ଟିଫିନ କରୁ ମ୍ୟାଡ଼ାମ ଆମେ ଓ ତିନି ଚାରି ଯିବୁ ଓ ସଟ୍ ହେଇଯାଇଛି ନା ସେଥିପାଇଁ ଆମ ଏକଲା କରିପାରିବି ନାହିଁ ତିନି ଚାରିି ଲୋକକୁ ନେଲେ କରିବି ହଁ ହଉ ମୁଁ ତିନି ଚାର ଲୋକକୁ ଯାଇ ଧରିକି ଯିବି ପଇସା ମ୍ୟାଡ଼ାମ ଆମେ ଦେଖିଲା ପରେ ଆମକୁ ଯେତିକି ମେହନତ ହବ ତାକୁ ଧରିି ଆମେ ପଇସା ନେବୁ